ସୂର୍ଯ୍ୟ ଚନ୍ଦ୍ର ନଥିଲେ ଆମେ ଅନ୍ଧାରରେ ଥାନ୍ତେ ସୂର୍ଯ୍ୟ ଚନ୍ଦ୍ର ରାତିରେ ଆଲୁଅ କିମ୍ବା ତାରା ଜହ୍ନ ଦେଉଛନ୍ତି ଏବଂ ଦିନରେ ସୂର୍ଯ୍ୟ ଚନ୍ଦ୍ର ନଥିଲେ ଗଛପତ୍ର ବି ବଞ୍ଚିନଥାନ୍ତା ସୂର୍ଯ୍ୟ ଚନ୍ଦ୍ର ଦ୍ୱାରା

ଅନ୍ଧକାର ଶକ୍ତି ଏବଂ ବ୍ରହ୍ମାଣ୍ଡର ବହୁତ ସମାଧାନ ହେଇଛି ସୂର୍ଯ୍ୟ ନଥିଲେ ଆମର ପଶୁପକ୍ଷୀ କିମ୍ବା ମଣିଷ ବି ବହୁତ ଅସୁବିଧାର ସମ୍ମୁଖୀନ ସମାଧାନ ହେଇଥାନ୍ତି ଅନ୍ଧାର ଏବଂ ରାତିରେ ଅନ୍ଧାର ହେଉଛି ଦିନରେ ଆଲୁଅ ସୂର୍ଯ୍ୟଙ୍କ ଦ୍ୱାରା ଅନ୍ଧକାର ଯୋଗାଇ ହୋଇଥାଉଛି